ନଦୀରେ କି ପୋଖରୀରେ ଦେଖନ୍ତୁ ଆମେ ମାଛ ମାରିଲେ ସାଧାରଣତଃ ମହିଳାମାନେ ଯଦି ଘରର୍ ଥିବେ ତ ଯାଆନ୍ ସେମାନେ ମାଛ ମାରି ସାର୍ଲା ପରେ ସେତାକେ ଜାଲରୁ ଛଡ଼ାବାର୍ ଲାଗି କର୍ବାର୍ ସବୁ ଟିକେ ଧରାଧରି କର୍ବାର୍ ଲାଗି ଟିକେ ସାହାଯ୍ୟ କର୍ସନ୍ ତ ସେମାନେ ଖାସ୍ କରିକି ବେଶୀ ପହଁରାପହଁରି ବେଶୀ ଟିକେ ଜାଣିି ନାଇଥାନ୍ତ୍ ବୋଲିକିରି ସେଥିରେ ସେମାନ୍ଙ୍କୁ ପାଣି ଭିତ୍ରେ ପଶାବାର୍ ବି ଠିକ୍ ନୁହେଁ ସେମାନେ ସେଥିର୍ଲାଗି ଆରାମ୍ସେ ମାଛ୍ ବି ଟିକେ ଛାଡ଼ି ଲାଗ୍ସନ୍ ସେଥିରେ ଆମ୍ମାନ୍ଙ୍କେ ବି ଟିକେ ସୁବିଧା ସାହାଯ୍ୟ ମିଳିଯାଏସି ଖାସ୍ କରିକିରି ଦେଖୁନ୍ ଯେନ୍ ସମୁଦ୍ରରେ ଯେନ୍ମାନେ ମାଛ ମାରିଯାଉଛନ୍ ସେନୁ ତ ପାଣି ବେଶି ଲହଡ଼ି ବେଶି ତ ସେଥିର୍ଲାଗି ବୋଲିକିରି ସମୁଦ୍ରରେ ଯେତେବେଲେ ବଡ଼୍ ବଡ଼୍ ଜାଲ୍ ମାନ୍କେ ସେଥିରେ ମାଛ୍ ଧରାଯାଏସି ତ ସେଥିର୍ଲାଗି ସେମାନ୍ଙ୍କୁ ପାଣି ଭିତ୍ରେ ନାଇଁ ପଶେଇକିରି ସେମାନେ ଜାଲକେ ସମୁଦ୍ର ବାହାରେ ଥାଇକିରି ରଶି ମାଧ୍ୟମରେ ଯେନ୍ ଜାଲ୍କେ ଟଣା ଯାଏସି ତା'କେ ସେମାନେ ଟାଣିି ଟାଣ୍ବାର୍ରେ ଟିକେ ସାହାଯ୍ୟ କର୍ସନ୍ ଆଉ ମାଛ ବି ଟିକେ ସେ ଜାଲରୁ ଛଡ଼େଇ ଛଡ଼ା ଛଡ଼ାବାର୍ରେ ବି ଟିକେ ସାହାଯ୍ୟ କର୍ସନ୍